ଯୋଗ ଅଭ୍ୟାସ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗୋଟିଏ ଖୋଲା ଜାଗାରେ କରିବାକୁ ହେବ ଯୋଗ କରୁଥିବା ଦ୍ୱାରା ଆମକୁ କୌଣସି ରୋଗ ଆମକୁ ହୋଇନଥାଏ ଯୋଗ କରିବା ଦ୍ୱାରା ଆମକୁ ସ୍ମରଣ ଶକ୍ତି ବଢ଼ିଥାଏ ମସ୍ତିଷ୍କ ଠିକ୍ ରୁହେ ଯୋଗ କରିବା ଦ୍ୱାରା ଥଣ୍ଡା ଜ୍ୱର ହୋଇନଥାଏ ଆଉ ଆଣ୍ଠୁଗଣ୍ଠି ଭଲ ଥାଏ ଏହି ଯୋଗ କରିବା ଦ୍ୱାରା ଆମକୁ ଲାଭ ହୋଇଥାଏ ଯୋଗ ଅଭ୍ୟାସ କରିବା ପାଇଁ ଯିବାକୁ ପଡ଼ିବ ଯଥା ୟୁରିନ୍ ଇନଫେକ୍ସନ୍ ପାଇଁ ଚର୍ବି କମେଇବା ପାଇଁ ମେରୁଦଣ୍ଡରେ ଯନ୍ତ୍ରଣା ଯେମିତି ନ ହୁଏ କିଡ଼ନୀ ପାଇଁ ମଧ୍ୟ ଯୋଗ କରିବାକୁ ପଡ଼ିଥାଏ ରକ୍ତ ସଞ୍ଚାରଣ ଆଣ୍ଠୁପିଡ଼ା ଚର୍ମ ରୋଗ ପାଇଁ ମୁକ୍ତ ହେବା ପାଇଁ ଯୋଗ କରିବାକୁ ପଡ଼ିଥାଏ